ଆ ନମସ୍କାର ଆଉ ଡେଭଲପମେଣ୍ଟ୍ ଉପରେ କାମ ଆସିଛି ସେ ଆପଣଙ୍କର କ'ଣ ଅସୁବିଧା ଅଛି ଆପଣ କହିଲେ କୁ କାମ ଉପରେ ଆପଣଙ୍କର ଡିମାଣ୍ଡ୍ ରହୁଛି ଆପଣ କହିଲେ ଆମ ଡିପାର୍ଟମେଣ୍ଟ୍ରୁ ସେ ଟାଇପ୍ର କରିବା ସାହାଯ୍ୟ ଆଉ କ'ଣ ଡ୍ରେନ୍ର ଅଛି କାମ ପରିଷ୍କାର ପରିମଳ ସେ ଅଛି ଆଉ ତାହେଲେ କୁହନ୍ତୁ ଯଦି ପରିଷ୍କାର ପରିମଳ ସେଇ ବିଷୟରେ ଚାହୁଁଛନ୍ତି ତାହେଲେ ସେ ବିଷୟରେ ଆଗେଇବା ହଁ ନାହିଁ ଆପଣ ଏଇଟାର ଯାଆନ୍ତୁ ଏଇ ପରିଷ୍କାର ପରିମଳ ୟେ ବିଷୟରେ ସେଇଟା ହେଲେ କି ହେବ ନା ଆ ଆମ ୟେର ଆପଣଙ୍କୁ ଯୋଉଁ ଡଷ୍ଟ୍ ୟେ ଯୋଉ ନନ୍ଦ ଅଛି ସେଇ ଡଷ୍ଟ୍ ୟେ ଆମର ଯୋଗେଇ ଦିଆଯିବ ପ୍ରତ୍ୟେକ ଛକକୁ ଛକ ପୁଣି ସେ ନାଳ ନର୍ଦ୍ଦମା ପରିଷ୍କାର ୟେ ପାଇଁ ଆମ ଡ୍ରେନେଜ୍ ୟେ ପାଇଁ ସେଟାରେ ବି ସାହାଯ୍ୟ ଦିଆଯିବ ଆପଣ ସେ ବିଷୟରେ ଆଗାନ୍ତୁ ଆମେ ସାହାଯ୍ୟ କରିବୁ ଆମର ଡିପାର୍ଟମେଣ୍ଟ୍ ତରଫରୁ ଆଉ ଏନ୍ ଜି ଓ ତରଫରୁ ଆଉ ଜାଣିଛନ୍ତି ତ ଆମର ଡିପାର୍ଟମେଣ୍ଟ୍ କହିଲେ ଏଟା ତ ଆମର ୟେ ନାହିଁ ଆମର ସଂସ୍ଥା ହେଉଛି ଏନ୍ ଜି ଓ ନା ଆପଣ କରନ୍ତୁ ଆପଣ ଆଗେଇ ଯାଆନ୍ତୁ ସେ ତା'ର ତାଙ୍କର ସେ ଯୋଉଁ ଆମର ମେମ୍ବର୍ ଅଛନ୍ତି ୟେର ଆମର ଗାଁ କମିଟି ଆପଣ ରୁହନ୍ତୁ ଆମର ଏନ୍ ଜି ଓ ୟେ ତରଫରୁ ଆପଣଙ୍କୁ ସାହାଯ୍ୟ ୟେ କରାଯିବ ଆଉ କଣ ଆଜ୍ଞା ଆଜ୍ଞା ଆମର ଏନ୍ ଜି ଓ ତରଫରୁ ଆପଣଙ୍କର ପୁରା ସେବାରେ ଆମର ସବୁବେଳେ ହଁ ବ୍ୟବସ୍ଥା ଅଛି କହିଲେ କେଉଁ ଛୁଆ ଧରନ୍ତୁ ଗରିବ ଛୁଆ ପାଠ ପଢ଼ି ପାରୁନାହିଁ ସ୍କୁଲ୍ ଯାଇ ପାରୁନାହିଁ ତାର ସାହାଯ୍ୟ ପାଇଁ ବ୍ୟବସ୍ଥା ଅଛି କେଉଁ ଛୁଆ ଧରୁନୁ ହେଣ୍ଡିକ୍ୟାଫ୍ଟ୍ ଏଇମାନେ ମୁକ କିମ୍ବା ବଧିର ଯାହା ବି ହେଣ୍ଡିକ୍ୟାଫ୍ଟ୍ ୟେ ୟେ ର ଥିବ ତାକୁ ମଧ୍ୟ ମଧ୍ୟ ସାହାଯ୍ୟ ଅଛି ତା'ପରେ ଆପଣଙ୍କର ସେ ଯେଉଁ କିଏ ବାହାଘର କରି ପାରୁନି ଗରିବ ଦୁଃଖୀ ମାନେ ଆଣ୍ଡାର ୟେ ପୁରା ଗରିବ ରେଖା ସୀମାରେଖା ତଳେ ଯେଉଁଟା ଯେଉଁମାନେ ଥିବେ ଯେଉଁମାନେ ପାରୁନାହାନ୍ତି ତାଙ୍କର ସା ବାହାଘର ୟେ ପାଇଁ ବି ସାହାଯ୍ୟ ଅଛି ଆମ ଏନ୍ ଜି ଓ ତରଫରୁ